ମୁଁ ପ୍ରାୟ ଆଜିକି ପାଞ୍ଚ ବର୍ଷ ହେଲା ବଗିଚା କାମ ଆରମ୍ଭ କରୁଛି କାରଣ ମୁଁ ଗୋଟେ ଦିନ ଟିଭିରେ ବି ଦେଖିଥିଲି ଯେ ବଗିଚାରେ ଯେତିକି ଆୟୁର୍ବେଦିକ ଜିନିଷ ଲଗନ୍ତୁ ଘରୋଇ କାର୍ଯ୍ୟରେ ଉପକୃତ ହବ ଆଉ ଘରୋଇ କାର୍ଯ୍ୟ ଉପକୃତ ହେଲେ ଆମ ଆମ ପାଇଁ ବି ଭଲ କୌଣସି ରୋଗ ବି ଆୟୁର୍ବେଦିକ ଜିନିଷ ଖାଇଲେ କୌଣସି ପ୍ରକାର ରୋଗ ଆସିବନି ଆଉ କୌଣସି ରୋଗ ଆସିବନି କିମ୍ବା ଦେହକୁ ବି ଆଟାକ୍ ଦେହ ପାଇଁ ଭଲ ସୁସ୍ଥ ରହିବ ସବଳ ରହିବ ସବୁବେଳେ ଆଉ ଆଜିକାଲି ଯେଉଁ ପନିପରିବା ମିଳୁଛି ବାହାର ପନିପରିବା ପିଡ଼ିଆ ପାଣି ପକଉଛନ୍ତି ଲୋକ ବହୁତ ମେଡ଼ିସିନ୍ ବି ମେଡ଼ିସିନ୍ ବି ପକଉଛନ୍ତି ସେଥିପାଇଁ ଘରୋଇ ଗୋଟେ ବାରି ଛୋଟିଆ ବାରି ହେଉଛି ହଉ ଖତ ଫତ ପକେଇକିରି ବଗିଚା କାମ କରନ୍ତୁ ମୁଁ ପାଞ୍ଚ ବର୍ଷ ହେଲା ସେଇ କାମ କରୁଛି ଝୁଡ଼ଙ୍ଗ ବିନସି ଆଉ ପୋଦିନା ପତ୍ର ଭୃଷଙ୍ଗ ପତ୍ର ଟୋମାଟୋ ବାଇଗଣ ପ୍ରାୟ ପାଞ୍ଚ ଛଅ ପ୍ରକାର ପନିପରିବା ଲଗଉଛି ମୁଁ ସେଥୁରୁ ଯାହା ଦିନକୁ ଯାହା ଟିକେ ବାହାରୁଛି ଆମ ଘରେ ଚଳିଯାଉଛି ଆଉ ମୋତେ ବି ମୋର ବି ଦେହର ଏକ୍ସରସାଇଜ୍ ହେଇଯାଉଛି ସକାଳେ ଦୁଇ ଘଣ୍ଟାଟା ରାତିରେ ସନ୍ଧ୍ୟାବେଳେ ଘଣ୍ଟାଟା ଲାଗୁଛି ମୁଁ ବଗିଚାରେ ସେ ବଗିଚାରେ ଭଲ ମୋତେ ବି ଭଲ ଲାଗୁଛି ଫ୍ରି ଲାଗୁଛି କାରଣ ଜିନିଷ ବି ଆମ ପାଇଁ ବହୁତ ଗୁରୁତ୍ୱ ଭଲ ସେଥିପାଇଁ କହୁଛି ଯେ ମୁଁ ବଗିଚା ଗୋଟେ କରନ୍ତୁ ସମସ୍ତେ ମୁଁ ମୁଁ ତ ମୁଁ ତ ବହୁତ ଭଲ କରୁଛି